ଓଜନ ବଢ଼ାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପାଇଁ ମାନେ ଶାଗ ପଖାଳ ଦହି ପଖାଳ କି ଫାଷ୍ଟଫୁଡ଼୍ ଜିନିଷ ତେଲ ଜାତୀୟ ଖାଦ୍ୟ କାଜୁ କିସମିସ ପନିର ଏହି ସବୁଜିନିଷ ଖାଇବାଦ୍ଵାରା ମାନେ ମୋଟାପଣ ବଢ଼ିବ କିମ୍ବା ଯେକୌଣସି ତେଲ ଛଣାଛଣି ଜିନିଷ ଖାଇବା ଦ୍ଵାରା ମୋଟାପଣ ବଢ଼ିବ